ବର୍ତ୍ତମାନ ଆମ ଘରେ ଶୌଚାଳୟଟିଏ ରହିଛି ବହୁତ ବଢ଼ିଆ ଆମର୍ ପାଇଁ ଗର୍ବର କଥା ଆମେ ବାହାରକୁ ଯିବାରେ ପୂରା ବୋଲେ ଶୀତ କାକର ବର୍ଷା ଖରା ସବୁ ସବୁ ଦାଉରୁ ରକ୍ଷା ପାଉଛୁ ସରୀସୃପମାନେ ସାପ ବେଙ୍ଗ ଏଗୁଡ଼ାକ ଠାରୁ ବି ଆମେ ବର୍ତ୍ତମାନ ରକ୍ଷା ପାଉଛୁ ଆଉ ବାହାରକୁ ଗଲେ ଥଣ୍ଡା କିମ୍ବା ବାହାରେ ଗଲେ ଡ଼ର ଲାଗୁଥିଲା ସେ ସବୁରୁ ମଧ୍ୟ ଦୁରେଇ ରହୁଛୁ ଆଉ ଆମର ମଳ ମଧ୍ୟ ସୁରକ୍ଷିତ ଭାବେ ଗୋଟେ ଗାତ ଭିତରେ ରହିଯାଉଛି ଆଉ ବହୁତ ବଢ଼ିଆ ସଫାସୁତରରେ ଆମେ ସେ ଆମର ଶୈଚାଳୟକୁ ରଖିଚୁ ଆମ ଶୌଚାଳୟ ହେବା ଦ୍ୱାରା ଆମ ନିଜକୁ ମଧ୍ୟ ଲୋକ ସମ୍ମାନ କର୍ବାଟା ଦେଖିଲେଣି ଯାହା ବି ହେଉ ଶୌଚାଳୟରେ ଯାଉଛନ୍ତି ଏ ଘରଲୋକ ବୋଲିକି ଆମ ଘରଲୋକ ସହିତ ଆମ ପରିବାରକୁ ସମସ୍ତେ ମାନେ ବହୁତ ଆଦର କରୁଛନ୍ତି ଆଉ ଆମକୁ ସମ୍ମାନ ବି ଦେଉଛନ୍ତି ଆମ ପରିବାରକୁ ଏଥିପାଇଁ ମୁଁ ବହୁତ ଖୁସିରେ ଆମ ପରିବାର ରହୁଛୁ ବହୁତ ଭଲ ଲାଗୁଛି ଏବେ